ହଁ ମୁଁ ଭିଡ଼ିଓ ଗେମ୍ ବିଷୟରେ ଅବଗତ ଅଛି ମୁଁ ଖେଳୁଥିବା କିଛି ଭିଡ଼ିଓ ଗେମର ନାଁ ହେଲା ଫ୍ରି ଫାୟାର ପବ୍ଜି ଟେମ୍ପଲ ରନ ଆଉ ବାଇକ ରେସିଂ ଭିଡିଓମ ଖେଳେ ଭିଡ଼ିଓ ଗେମ୍ ଖେଳିଲା ବେଳେ ଟାଇମ ସେତେ ଜଣା ପଡ଼େ ନାହିଁ ଭିଡ଼ିଓ ଗେମ୍ରେ ଦୂର ଦୁରାନ୍ତର ପିଲାମାନଙ୍କ ସହ ମିଶି ଖେଳିବାକୁ ଭଲ ଲାଗେ ସେମାନଙ୍କ ସହିତ କଥା ହେଲେ ଭଲ ଲାଗେ